ମୁଁ ଜାଣିଥିବା କିଛି ରାଜନୈତିକ ନେତାଙ୍କ ବିଷୟରେ କହିପାରିବି ନବୀନ ପଟ୍ଟନାୟକ ଏବଂ ସୁର ରାଉତରାୟ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ଆମର ମୁଖ୍ୟମନ୍ତ୍ରୀ ସେ ପଚିଶ ବର୍ଷ ଶାସନ କଲେଣି ଏବଂ ପାଞ୍ଚ ଥର ନିଯୁକ୍ତି ପାଇଲେଣି ସ୍ୱଚ୍ଛ ଶାସନ ସ୍ଵଚ୍ଛ ଶାସନ କରାଗଲାଣି ଏବଂ ଘରେ ଘରେ ସେ ଟଙ୍କିକିଆ ଚାଉଳଠୁ ଆରମ୍ଭ କରି ଗୋଷ୍ଠୀର ଋଣ ଦେବା ନେବାଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣ କରିବା ମେଡ଼ିକାଲ ଖର୍ଚ୍ଚ ମେଡ଼ିକାଲ ଆମ ଅଞ୍ଚଳରେ ମେଡ଼ିକାଲ ବସାଇବା ବହୁତ ପ୍ରକାର ସାହାଯ୍ୟ ନବୀନ ପଟ୍ଟନାୟକ କରିଛନ୍ତି ଏବଂ ସୁର ରାଉତରାୟ ଆମର ଜଟଣୀ ବିଧାୟକ ଓ ବିରୋଧୀ ଦଳର ନେତା ସେ ବି ଜଟଣୀରେ ରାସ୍ତାଘାଟ ନିର୍ମାଣ କରିଛନ୍ତି ଏବଂ ଲୋକଙ୍କୁ ମେଡ଼ିକାଲ ଖର୍ଚ୍ଚ ବି ଦେଇଛନ୍ତି ଏବଂ ଯିଏ ମରିଗଲେ ବି ସେଠି ସିଏ ଯାଇ ସାହାଯ୍ୟ କରିଛନ୍ତି ଆମର ସୁର ରାଉତରାୟ ବହୁତ ଭଲ ନେତା ଏବଂ ନବୀନ ପଟ୍ଟନାୟକ ଆମର ବହୁତ ଭଲ ନେତା ନବୀନ ପଟ୍ଟନାୟକ ବହୁତ ଭଲ ନେତା କିନ୍ତୁ ଆମେ ସାରା ଜୀବନ ପାଇଁ ଏମାନଙ୍କୁ ଭୁଲି ପାରିବାନି